ଧୀର ପାଣି ପଥର କାଟେ ଅସତ ଧନ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ ଚିଲିକା ଛତୁ ମେଘ ବରସିଲା ଚାଲି ନ ଜାଣି ବାଟର ଦୋଷ ଆକାଶ କଇଁଆ ଚିଲିକା ମାଛ ଦିନରେ ଖରା ରାତିରେ ତାରା ଛକେ ଗଲେ ବାର ହାତ

ସମୟଟା ବହୁତ ବଡ଼ ମୂଲ୍ୟବାନ ଅଟେ ନ ଖାଇ ପାଇଲେ ଖଟା ପାଚିଲା କଦଳୀ ହୋଇଥାଏ ଯଦି ଚାଲିି ନ ଜାଣିବ ବାଟର ଦୋଷ ବଡ଼ ବଡ଼ ଘର କଥା ବଡ଼ ବଡ଼ ଘର ବଡ଼ ଗୁମର କଥା ଆକାଶ କଇଁଆ ଚିଲିକା ମାଛ ନଈ ନ ଦେଖୁଣୁ ଲଙ୍ଗଳା